ଆମର ସ୍ଥାନୀୟ ବଜାରକୁ କୃଷିଜାତୀୟ ଦ୍ରବ୍ୟ ପାଇବାରେ ଲୋକମାନେ ସମ୍ମୁଖୀନ ହେଉଥାନ୍ତି କାରଣ ଯେତେବେଳେ ହିଁ କୃଷିଜାତୀୟ ଦ୍ରବ୍ୟ ବଜାରକୁ ଆସିଥାଏ ଲୋକମାନେ ଏଥିରେ ଅବଗତ ହେଇପାରନ୍ତି ନାହିଁ କିଏ କେତେବେଳେ ଆସୁଚି ଏବଂ ସେମାନଙ୍କୁ କେଉଁ ମୂଲ୍ୟ ଦେବାକୁ ପଡ଼ିଥାଏ ସେହି ଦ୍ରବ୍ୟର ସେମାନେ ଅବଗତ ହୋଇପାରି ନାହାଁନ୍ତି ସେଥିଲାଗି ଯଦି କିଛି ସରକାରଙ୍କ ତରଫରୁ ଆହ୍ଵାନ କରାଯାଇଥାଏ କିମ୍ବା ସେମାନଙ୍କୁ କିଛି ମାଇକ୍ ସାହାଯ୍ୟରେ ଜଣାଇଦେବାର ସୁବିଧା ଥାଆନ୍ତା ତାହେଲେ ଆହୁରି ଭଲଭାବରେ ସେମାନେ ଜାଣିପାରିଥାନ୍ତେ ଏବଂ ତାହାର ମୂଲ୍ୟ ମଧ୍ୟ ସେମାନେ ଜାଣିପାରିଥାନ୍ତେ କି କୌଣସି କୃଷିଜାତୀୟ ଦ୍ରବ୍ୟର ମୂଲ୍ୟ କେତେ କାହିଁକି ନା ଯଦି କୌଣସି ବଜାରରେ କିଛି ବିକ୍ରେତା କୃଷିଜାତୀୟ ଦ୍ରବ୍ୟ ଆଣୁଛନ୍ତି ସେମାନେ ଉଚିତ୍ ମୂଲ୍ୟରେ ନଦେଇ ତାକୁ ଚଢ଼ା ଦରରେ ମଧ୍ୟ ବିକ୍ରି କରି ବିକ୍ରି କରନ୍ତି ନିଜର ଲାଭବାନ ହେବାପାଇଁ ତ ସେଥିଲାଗି କୃଷକମାନେ ବହୁତ କ୍ଷତି ସହିବାକୁ ପଡ଼ିଥାଏ ଏବଂ ସେମାନେ କୌଣସି ଉପାୟ ନପାଇ ମଧ୍ୟ ସବୁ କିଣିବାକୁ ବାଧ୍ୟ ହୋଇଥାନ୍ତି ସେଥିଲାଗି ଯଦି ସ୍ଥାନୀୟ ବଜାରରୁ କିଛି କୃଷିଜାତୀୟ ଦ୍ରବ୍ୟ ଆସିଥାଏ ଯଦି ସରକାର ଏହା ଉପରେ କିଛି ଧ୍ୟାନ ଦିଅନ୍ତି ତାହେଲେ ଆମ କୃଷକମାନେ ବହୁତ ଲାଭବାନ ହୋଇପାରିବେ ଏବଂ ଏହା କୃଷି କ୍ଷେତ୍ରରେ ଉପଯୋଗ କରି ଲାଭବାନ ମଧ୍ୟ ହୋଇପାରିବେ